ଓଡ଼ିଶାର ବହୁତ୍ ପିକନିକ୍ ସ୍ପଟ୍ ରହିଛି ଯେଉଁଟା କି ଅନ୍ୟ କୌଣସି ରାଜ୍ୟରେ କିମ୍ବା ଅନ୍ୟ କୌଣସି ଦେଶରେ ନାହିଁ ଯେଉଁଟି କି ଆମର ପୁରୀ ରହିଛି ପୁରୀ ମନ୍ଦିର ରହିଛି କୋଣାର୍କ ମନ୍ଦିର ରହିଛି କେନ୍ଦୁଝରରେ ଆମର ବଳଦେବଜୀଉଙ୍କ ମନ୍ଦିର ରହିଛି ତ ବହୁତ ପ୍ରକାର ବହୁତ ମାନେ ପିକନିକ୍ ସ୍ପଟ୍ ଏବଂ ଠାକୁରଙ୍କ ମନ୍ଦିର ଯେଉଁଠି ଅଛି କି ସମେସ୍ତେ ବୁଲାବୁଲି କରିବାକୁ ଭଲଲାଗେ ତ ବାହାରୁ ବହୁତ ପର୍ଯ୍ୟଟକସ୍ଥଳୀ ଆସନ୍ତି ତ ସେମାନେ ଏଠି ଆଉ ଆସିକି କେ ଇଏ କରିପାରନ୍ତିନି ତ ଯେତେବେଳେ ଟ୍ରେନ୍ରୁ ଓହ୍ଳାଇବେ ଯୋଉମାନେ ବି ବାହାରୁ ଫରେନର୍ମାନେ ଆସନ୍ତି ସେମାନଙ୍କ ପାଇଁ ବି ୱେବ୍ସାଇଟ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟ୍ ତରଫରୁ ରଖାଯାଇଛି ସେ ୱେବ୍ସାଇଟ୍ରେ ମାଧ୍ୟମରେ ସେମାନେ ଡାଇରେକ୍ଟ୍ ଅନଲାଇନ୍ରେ ବୁକିଂ କରିପାରିବେ ଯେ କେଉଁ ଜାଗା ଆଗରୁ କେଉଁ ଜାଗାକୁ ଯିବାକୁ ପଡ଼ିବ ଗାଡ଼ିବି ସେଥିପାଇଁ ଆଭେଲେବଲ୍ ରହିଚି ଗଭର୍ଣ୍ଣମେଣ୍ଟ୍ ତରଫରୁ ଆପଣ ତାଙ୍କୁ ସେଇଠି ପଇସା ଦେଇକି ବୁକିଂ କରିପାରିବେ ଆଉ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା ରହିଛି ଗଭର୍ଣ୍ଣମେଣ୍ଟ୍ ତରଫରୁ ଯେ ଆପଣ ସେଇଠି ମାନେ ଏକା ଥରକେ ସବୁପ୍ରକାର କ୍ୟାସ୍ ଦେଇପାରିଲେ ଆପଣଙ୍କୁ ଖାଇବା ପିଆଠାରୁ ଆରମ୍ଭ କରି ବୁଲିବା ପର୍ଯ୍ୟନ୍ତ ସବୁପ୍ରକାର ଜିନଷ ଆପଣାକୁ ମିଳିପାରିବ ଆଉ ପର୍ଯ୍ୟଟନମାନଙ୍କୁ ପର୍ଯ୍ୟଟକମାନଙ୍କ ପାଇଁ ବହୁତ ମାନେ ଓଡ଼ିଶା ଗଭର୍ଣ୍ଣମେଣ୍ଟ୍ ବହୁତ ସୁବିଧା କରିଛି କି ସେମାନେ କେମତି ଇଜିରେ ବୁଲାବୁଲି କରିପାରିବେ ତ ଆପଣ ଯେଉଁ ଯାଗାକୁ ଯିବେ ସେଠିବି ଦେଖିବେ ନିର୍ଦ୍ଧିଷ୍ଟ ରୂପରେ ବହୁତ ମାନେ ଆସନ୍ତି ଆଡ଼ଭାଇସର୍ମାନେ ଆସନ୍ତି ଯେଉଁମାନେ କି ଏଟା କେଉଁଥି ପାଇଁ ଫେମସ୍ ଏଠି କ'ଣ କରା କେଉଁଥି ପାଇଁ ଏଟା କରାଯାଇଛି ତ ସେ ବିଷୟରେ ବି ସେମାନେ ସେମାନଙ୍କୁ କହିଦିଅନ୍ତି ତ ଗଭର୍ଣ୍ଣମେଣ୍ଟ୍ ତରଫରୁ ବହୁତପ୍ରକାର ସୁବିଧା ସୁଯୋଗ ଦିଆଯାଇଚି ଯାହାକି ଲୋକମାନେ ଆସୁଛନ୍ତି ବୁଲିବା ପାଇଁ ସେ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିକି ଜାଣିପାରିବେ